ସରକାରଙ୍କ ଠାରୁ କୃଷି ପାଇଁ ନୂଆ ବିଦ୍ୟୁତ ସଂଯୋଗ ପାଇଁ ନୂତନ ଭାବରେ ଗାଇଡ଼୍ ଲାଇନ୍ ଏବେ ଆସିଛି ଯଦି କୃଷି ପାଇଁ ଆମେ ବର୍ତ୍ତମାନ ନୂତନ ସଂଯୋଗ ନେବା ତେବେ ପଞ୍ଜୀକୃତ କରିବା ପାଇଁ ପଡ଼ିବ ଯେଉଁ ଲୋକ ଯେଉଁ ଯେଉଁ କୃଷକ ଆମର ସରକାରଙ୍କଠୁ ବିଦ୍ୟୁତ ସଂଯୋଗ ନବ ତାଙ୍କର ଆଧାର କାର୍ଡ଼ ପାସବୁକ୍ ଏବଂ ତାଙ୍କର ଜନ୍ମ ପଟା ସରକାରଙ୍କ ଠାରେ ଦାଖଲ କଲେ ସେମାନେ କିଛି ପଇସା ନେଇ ତା'ପରେ ସଂଯୋଗ ଦେଇପାରିବେ ଆଉ ଯେଉଁ ବର୍ତ୍ତମାନ ରହୁଛି ଲୋଡ଼୍ ସେଡ଼ିଙ୍ଗ ଯେଉଁ କୃଷକମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବିଶେଷ କରି ଗ୍ରାମାଞ୍ଚଳ ମାନଙ୍କରେ ବେଶୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କାହିଁକି ନା ସହରାଞ୍ଚଳର ଲୋକମାନଙ୍କ ସହିତ ସଚେତନ ଅଛନ୍ତି ସେଠି ଯଦି ଆମର ଲାଇନ୍ କଟ୍ ବି ହେଇଯାଏ ତେବେ ଖୁବ ଶୀଘ୍ର ତାକୁ ସଜାଡ଼ି ଦିଆଯାଇପାରେ କିନ୍ତୁ ଗ୍ରାମାଞ୍ଚଳ ମାନଙ୍କରେ ଥରେ ଯଦି ଲାଇନ୍ କଟିଗଲେ ଓଭର୍ ଲୋଡ଼୍ ଯୋଗୁଁ ଲାଇନ୍ କଟିଗଲେ ଏଠି ଶୀଘ୍ର ସମାଧାନ ହେଇପାରେ ନାହିଁ ତେଣୁ କୃଷକମାନେ ବହୁତ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଯଦି କୁକୁଡ଼ା ଚାଷ କରିଥିବେ କିମ୍ବା ଆଉ କୌଣସି ପ୍ରକାର ପାଳନ କରିଥିବେ ତେଣୁ ସେ ସମୟରେ ସେ କୁକୁଡ଼ା ମରିଯିବାର ମଧ୍ୟ ସମ୍ଭାବନା ରହିଅଛି ତେଣୁ ଓଭର୍ ଲୋଡ଼ିଙ୍ଗ ପାଇଁ ଯେଉଁ ସମସ୍ୟାର ସମାଖନ ହେଉଛନ୍ତି କୃଷକମାନେ ଏହାର ସମାଧାନ ନିଶ୍ଚିତ ଜରୁରୀ କରି ଏବେ ଯେଉଁ ଟାଟା କମ୍ପାନୀ ନେଇଛି ସେମାନେ ତ ଖୁବ କମ୍ ଲାଇନ୍ କଟିଙ୍ଗ ହେଉଛି ଏହା ପୂର୍ବରୁ ବହୁତ ମାତ୍ରାରେ ଲାଇନ୍ କଟିଙ୍ଗ ହେଉଥିଲା ଏବେ ଠି କମ୍ ଲାଇନ୍ କଟିଙ୍ଗ ହେଉଛି ତଥାପି ଆମେ ତା'ର ବିକଳ୍ପ ମଧ୍ୟ ଆମର ନିହାତି ରଖିଥିବା ଦରକାର ନଚେତ କୃଷକମାନଙ୍କ ପାଇଁ ବଡ଼ ଅସୁବିଧା ରହିଛି ହୁଏତ ଧାନ ଚାଷ କିମ୍ବା କୌଣସି ଚାଷ ପାଇଁ ଶୀଘ୍ର ଲାଇନ୍ ନ ଆସିଲେ ମଧ୍ୟ ଚଳିବ କିନ୍ତୁ ଯଦି କୁକୁଡ଼ା କିମ୍ବା ଛେଳି ପାଳନ କରିଥିବେ ତେବେ ନିଶ୍ଚିତ ଭାବରେ ଆମର କରେଣ୍ଟଟା ଦରକାର ବିଶେଷ କରି ଆଉ ପନିପରିବା ଚାଷ ଯେଉଁମାନେ କରୁଛନ୍ତି ତାଙ୍କ ପାଇଁ ମଧ୍ୟ ଲାଇନ୍ ସେ ନିହାତି ରହିବା ଦରକାର ତେଣୁ ଲୋଡ଼୍ ସେଡ଼ିଙ୍ଗ ଯେଉଁ ସେମାନେ ନିଶ୍ଚିତର ହଇରାଣ ହୁଅନ୍ତି ଏହା ସମାଧାନ ଆବଶ୍ୟକତା ରହିଛି